ପାଖାପାଖି ଦୁଇ ବର୍ଷ ହୋଇସାରିଲାଣି ଯେତେବେଳେ ମୁଁ ସ୍କୁଲରେ ପଢ଼ିବାକୁ ଯାଉଥିଲି ସେତେବେଳେ ମୂର୍ତ୍ତି ବହୁତ ବନଉଥିଲି ମାନେ ଲକ୍ଷ୍ମୀ ଲକ୍ଷ୍ମୀ ମୂର୍ତ୍ତି ଏବଂ ଗଣେଶ ମୂର୍ତ୍ତି ବହୁତ ବନାଇଛି ଲାଷ୍ଟ ମାନେ ଶେଷ ଶେଷ ସମୟରେ ମୁଁ ଗଣେଶ ମୂର୍ତ୍ତି ବନାଇଥିଲି ତାହା ଅତି ସୁନ୍ଦର ହୋଇଥିଲା ମାନେ ସମସ୍ତେ ପ୍ରଶଂସା କରିଥିଲେ ଯେ ବା ଗୌରବ ତୁ ଏମିତି କେମିତି ବନାଇଲୁ ତୋର ଏତେ ଏତେ ମାନେ ତୋର ଏତେ କଳା ଅଛି ବୋଲେ ତାଙ୍କେ ଚମତ୍କୃତ ହୋଇ ଯାଇଥିଲେ ଏତେ କହିବାକୁ ଗଲେ ସେତେବେଳେ ଏତେ ପ୍ରଶଂସନୀୟ ପାଇକି ମୋର ମନ ଏବଂ ପରିପୂର୍ଣ୍ଣ ହେଇଯାଇଥିଲା ସେତେବେଳେ କିଛି କହିପାରିଲିିନି ସେଥିଲାଗି ମୋତେ ବି ମଧ୍ୟ କୌଣସି ପ୍ରାଇଜ୍ ମଧ୍ୟ ଦେଲେ ଉପହାର ମଧ୍ୟ ଦେଲେ କିନ୍ତୁ ମୁଁ ତାହାକୁ ଗ୍ରହଣ କଲିିନି କାହିଁକିନା ଏହା ଭଗବାନଙ୍କ ପ୍ରସାଦ ବୋଲି ମୁଁ ଚାହୁଁଛି ବା ଏହା ମୋର ଭଗବାନଙ୍କର ସେବା ଏହା ଭାବିକି ମୁଁ ଏଥିରେ ଲାଗି ରହିଛିି କୌଣସି ମତରେ ମୁଁ ବହୁତ ବନାଇଛି ଲକ୍ଷ୍ମୀ ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଗଣେଶଙ୍କର ମୂର୍ତ୍ତି ଓ ଅନ୍ୟାନ୍ୟ ମୂର୍ତ୍ତି ମଧ୍ୟ ବନାଇଅଛି କିନ୍ତୁ ସେଥିରେ ଏତେ ପ୍ରଶଂସା ମିଳେ ନାହିଁ ଯେତେକି ଲାଷ୍ଟ ମାନେ ଶେଷ ଇୟରେ ଏତେ ପ୍ରଶଂସା ମିଳିଲା ମୋର ମନ ପରିପୂର୍ଣ୍ଣ ହୋଇଯାଇଥିଲା ସେଠାରେ ମୋର ମନ ଲାଗିକି ପୁରା ପୁରା ଖୁସି ଏବଂ ଆନନ୍ଦ ଅନୁଭବ କରୁଥିଲି ମୋହର ଭଉଣୀ ଘରେ ଯେତେବେଳେ ଘରେ ଆସିଲି ସେତେବେଳେ ଘରେ ବି ମୋତେ ପ୍ରଶଂସା କରୁଥିଲି ସେହି ମୂର୍ତ୍ତିକୁ ଯେତେବେଳେ ଦୁଃଖ ଲାଗେ କିନ୍ତୁ ଯେତେବେଳେ ଗଣେଶ ପୂଜା ସରିଯାଏ ବା ଶେଷ ହୋଇଯାଏ ଯେତେବେଳେ ବହୁତ ଦୁଃଖ ଲାଗେ ଯେତେବେଳେ ଏତେ କଷ୍ଟ କରି ବନାଇଥିଲେ କଷ୍ଟରେ ଆମେ ବନାଇଥିଲ ମାତ୍ର ତାହା ଭାଙ୍ଗିଛି ଏତେ ଦୁଃଖ ଲାଗେ ଏତେ ଦୁଃଖ ଅନୁଭବ କରେ ଆଉ କହ ଏହି ଅନୁଭୂତି ମୋହର ରହିଛିି ଆପଣଙ୍କର କ'ଣ ରଖିଛି ମୋତେ ତ ଜଣା ନାହିଁ ବଟ୍ ମୋହର ବହୁତ ଦୁଃଖ ମାତ୍ର କହିବାକୁ ଗଲେ ଦୁଃଖ ମଧ୍ୟ ଆଉ ସୁଖ ମଧ୍ୟ ଏତିକି